ମୁଁ ଜୋମାଟୋରୁ କିଛି ଖାଇବା ଅର୍ଡ଼ର୍ କରିଥିଲି କିଛି ପଦାର୍ଥ ଯେମିତିକି ଆମର ହେଲା ଲେମନ୍ ରାଇସ୍ ତ ଏଇ ଅର୍ଡ଼ର୍ ମୋ ପାଖରେ ଆସିକି ପହଞ୍ଚିଥିଲା କିନ୍ତୁ ମୁଁ ବାକି ପଦାର୍ଥ ଯେଉଁ ଅର୍ଡ଼ର୍ କରିଥିଲି ସେଇୟା ଆମର ପଲ୍ଲବୀ ହୋଟେଲ୍ ଯେଉଁଠାରୁକି ମୋର ବାକି ପଦାର୍ଥ କିମ୍ବା ମୋର ଅର୍ଡ଼ର୍ ଆସିପାରୁନଥିଲା ଅର୍ଡ଼ର୍ ହେଲା ଚିକେନ୍ ଚିଲ୍ଲି କିମ୍ବା ପଲଉ ଆଉ ସୁଇଟ୍ସ୍ ତ ମୋର ଆସିକି ପହଞ୍ଚି ପାରି ନାହିଁ ତ ସେଥିପାଇଁ ମୁଁ ଡେଲିଭରି ବୟକୁ ଫୋନ୍ କରିକି ମଧ୍ୟ କହିଥିଲି କି ମୋର କୌଣସି କାରଣରୁ ମୋର ଅର୍ଡ଼ର୍ କିମ୍ବା ମୋ ପାର୍ସଲ୍ କାହିଁକି ଆସିପାରି ନାହିଁ ସେ ସେ କହିଥିଲେ କି ଠିକ୍ ଅଛି ମୁଁ ଆପଣଙ୍କର ନାଁରେ ଦେଖିଦେଉଛି କି ଆପଣଙ୍କର କ'ଣ ଅର୍ଡ଼ର ଆମ ପାଖରେ ରହିଯାଇଛି